ବୟସ୍କ ଲୋକମାନେ ମୁଖ୍ୟତଃ ଖେଳ ଖେଳନ୍ତି ନାହିଁ ଏବଂ ସେମାନେ କିଛି ଖେଳ କିଛି ପରିମାଣ ମାତ୍ରାରେ ଖେଳିଥାନ୍ତି କାରଣ ସେମାନଙ୍କର ବୟସ୍କ ବଢ଼ିଥିବାରୁ ସେମାନେ କିଛି ବସିକି କିମ୍ବା ନିଜ ସ୍ଥାୟୀ ଅଂଶରେ ଖେଳ ଖେଳିବା ପସନ୍ଦ କରନ୍ତି ଯେପରି ଲୁଡ଼ୋ ଏବଂ ଚେସ୍ ଏବଂ ତାସ୍ ଭଳିଆ ଖେଳ ଖେଳନ୍ତି ଯତ୍ଦ୍ଵାରା ସେମାନଙ୍କୁ କିଛି ସମସ୍ୟା ବା କିଛି କଷ୍ଟକର ହୋଇ ନଥାଏ ଏବଂ ସେହିପରି ଭାବରେ କାଚ କଉଡ଼ି ମଧ୍ୟ ଏକ ଭିନ୍ନତମ ଯାହା ଗ୍ରାମାଞ୍ଚଳରେ ମାନେ ବା ଗ୍ରାମାଞ୍ଚଳ ଏରିଆରେ ବହୁ ପରିମାଣ ମାତ୍ରରେ ଖେଳାଯାଏ